ଆମ ଗଞ୍ଜାମ ଜିଲ୍ଲା ସବୁଥିରେ ଆଜି ପଛେଇଛେ କୌଣସି ବି ଦାଦନ ଶ୍ରମିକ ଖଟିବାକୁ ହେଲେ ଗୁଜୁରାଟ ରୁ ଧରିକରି ରାଜସ୍ଥାନ ରୁ ଧରିକରି ଗଞ୍ଜାମ ଏକ୍ ନମ୍ବର୍ରେ ଅଛି ଦାଦନରେ ମୁଲିଆ ଆଉ ଗରିବ ବେକାରୀ ସମସ୍ୟାରେ ସବୁଥିରେ ବି ଆମ ଗଞ୍ଜାମ ଜିଲ୍ଲା ଏକ୍ ନମ୍ବର୍ ଆଉ ଯେତେବି ଯିଏ ବି ଆସୁବି ଖାଲି କହିକିରି ଭୁଆଁ ବୁଲେଇ ଚାଲିଛନ୍ତି କୌଣସି କାମ ଟିକେ ଆଜି ରାସ୍ତା ଟିକେ ଆଣିଲେ କଣ୍ଟାକ୍ଟ ଆଣୁଛନ୍ତି ସେ କାମ ବନେକରି ଛଅ ମାସ ଯିବା ଉତାରୁ ବି ଭାଙ୍ଗିକିରି ସେ କଂକ୍ରିଟ୍ ଭାଙ୍ଗିକିରି ପଳେଇ ଥାଉଛି ବାସ୍ ଗୋଟେଥର ଆଉ ରାସ୍ତା ବି ପକ୍କା ରାସ୍ତାର ନିର୍ମାଣ ରାସ୍ତା କୌଣସି ନୁହେଁ କାମରେ ବି ସେମିତି ଚାକିରିଆରେ ବି ସେମିତି କୌଣସି ବି ଭଲ ବି ହେଉଥିବା ଲୋକର ଦୂର୍ନିତି ବହୁତ ନିବାରଣ ଗଞ୍ଜାମ ଜିଲ୍ଲା ଧରିକିରି ଆମର ବହୁତ୍ ଆଗରେ ଥିଲା କେହିବି କହିଲେ ଶୁଣିବାବାଲା ନୁହଁ ସମସ୍ତେ ବହୁତ ଅନାୟତ୍ତ ଭଳିଆ ଏଗୁଡ଼ାକ ସବୁ ବଢ଼ି ବଢ଼ି ଚାଲିଲାଣି ଦିନୁ ଦିନକୁ ଆଉ ପାଠ ପଢ଼ିବା ବି ସେହିପରି ଭଲ ପାଠପଢ଼ିବା ପିଲାଟାକୁ ବି ଚାକିରୀ ବି ହେଇ ନ ଥାଉଛି ବି ସୁଯୋଗ ମିଳି ନ ଥାଉଛି ଆଉ ଯିଏ ନ ପାଠ ପଢ଼ିଲା ବି ନଷ୍ଟ ହୋଇକି ସେ ବେଚାକିରୀଆ ରହିଯାଉଛି ଏହି ତ ସବୁ କର୍ମଚାରୀମାନେ ସେମିତି ଆଉ କେହି କାହାକୁ କର୍ମଚାରୀମାନେ ସେମିତି ଆଉ କାହାରିକୁ କିଛି କହୁ ବଡ଼ ହେଲେ ଏମାନଙ୍କୁ ଏମିତି ଯିବାକୁ ହଁ ହଁ ହଁ ସରପଞ୍ଚ ବିଡ଼ିଓ ଯାହାକୁ ବି କହିବ କାମ୍ ହେଇଯିବ କହି ଥାଉଛି ତାଙ୍କେ ତ ସବୁ ସବୁ ଠିକ୍ ଆଉ ଦେଶର କ'ଣ ଉନ୍ନତି ହେବ ଆଉ ପୁଞ୍ଜି ବି ହେଲେ ତ ଓଡ଼ିଶାରେ ଆଜି କୌଣସି ହେଲେ କଳକାରଖାନା ପୁଞ୍ଜି ଟି ଆଜି ପର୍ଯ୍ୟନ୍ତ ବହୁତ୍ ଲେବର୍ ସମସ୍ୟା ଗଞ୍ଜାମ ଜିଲ୍ଲାରେ ଫାର୍ଷ୍ଟ୍ ହେଉଛି ଭାରତ ବିଖ୍ୟାତ୍ ପୃଥିବୀ ବିଖ୍ୟାତ୍ ଗଞ୍ଜାମ ଜିଲ୍ଲାରେ ହେଲେ କୋଉଠୁ ଶ୍ରମିକ ନା ଗୁଜୁରାଟରୁ ବା ରାଜସ୍ଥାନରୁ ଯୁଆଡ଼େ ପଚାରିଲେ ଦାଦନ୍ରେ ହେଲା ଗଞ୍ଜାମ ନମ୍ବର୍ ଏକ୍ ଏକ୍ ନମ୍ବର୍ ହଁ କୋଭିଡ଼୍ ବର୍ଷ ବି ସମୀକ୍ଷା କରାହେଇଥିଲା ଗଞ୍ଜାମ ର ସବୁ ଠୁ ଶ୍ରମିକ ହେଲେ ହେଲେ ଲେବର୍ ସମୀକ୍ଷା ଏକ୍ ନମ୍ବର୍ କାଇଁ ସରକାର୍ ସେ ପଦକ୍ଷେପ କ'ଣ ନେଲେ କିହେ କିଛି ନେବାର ନାଇ ଯେତେବି ଆସୁଛି ହଁ ହେଇକରି ଏଇ ଇଲେକ୍ସନ୍ ସରିଗଲେ ସବୁ ହଁ କୌଣସି ବି ବିକାଶର କ୍ୱେଶ୍ଚିନ୍ ନାଇ ଖାଲି ଉପରୁ ପାଇବା ପାଇଁ ଯେ ଆଖି ଦୃଷ୍ଟିଆ କାମ୍ ଦେଖେଇ ଦେଉ ତା'ପରେ ନାଇ କୋଉ ସମ୍ମୁଖିନ କୌଣସି ରାସ୍ତାଘାଟରୁ ନେଇକିରି ସବୁ ରାଜନୀତିଆ ଦଳ କୌଣସି ଲୋକର ସୁବିଧା ସୁଯୋଗ କି ଉପଯୁକ୍ତ ଲୋକକୁ ସେବା କି ଦାଦନ ହଟେଇବା ଗଞ୍ଜାମ ଜିଲ୍ଲାକୁ ଆମ ଦେଶ ଓଡ଼ିଶାର ସମୀକ୍ଷା ଓଡ଼ିଶାରେ କାର୍ଯ୍ୟକରି ଆମ ଦେଶର ଲୋକ ଆମ ଦେଶରେ ରଖିବା ଖାଲି ଭୋଟ୍ଟା ନେଲେ ହଜାରେ ପାଁଶହ ଦେଇଦିଅ ଭୋଟ୍ଟା ନିଅ ଆମ ବାଟେ ଆମେ ତ ଗଞ୍ଜାମ ଜିଲ୍ଲାକୁ କେମିତି ପଦକ୍ଷେପ ନେଇ ଆଗକୁ ଯିବ କଳକାରଖାନା ଆଣି ପୁଞ୍ଜି ଖଟେଇବା ଆମ ଦେଶର ଗଞ୍ଜାମ ଜିଲ୍ଲା ଏହି ପଦକ୍ଷେପ ନେଲେ ଆଉ ସବୁକୁ ଯଦି ଉପର ପାହ୍ୟାରୁ ଦୃଢ଼ ରଖିବ ବେଲେ ସବୁ କାମ୍କୁ ଧ୍ୟାନ୍ ଦେଲେ ଗଞ୍ଜାମ ଜିଲ୍ଲାର ସମ୍ମୁଖିନ ଆଉ ଉନ୍ନତି ବଢ଼ିବ